ସାଧାରଣତଃ ଆମକୁ ଘରେ ଆମ ବାଡ଼ିରେ ବହୁତ ପନିପରିବା ଗଛ ଲଗଉ ଆଉ ତେଣୁ କରି ଆମୁକୁ ବାହାରୁ କିଛି ବି ପନିପରିବା କିଣିବାକୁ ପଡ଼େ ନାହିଁ ଆମେ ଆମେ ଆମ ବାଡ଼ିରେ ସବୁ ପ୍ରକାରର ପନିପରିବା ଲଗାଇ ଥାଉ ଯେମିତି ବାଇଗଣ ବିଲାତି ଲଙ୍କା ଆଉ ଯେଉଁ କହନ୍ତି ଝୁଡ଼ଙ୍ଗ ଭେଣ୍ଡି ନୋଧିଆ ଏମିତି ଆହୁରି ଅନେକ ପ୍ରକାରର ପନିପରିବା ଗଛ ଲଗାଇ ଥାଉ ତେଣୁ କରି ଆମୁକୁ ବାହାରୁ ହାଟରୁ କିଛି ପନିପରିବା କିଣିବାକୁ ପଡ଼ି ନ ଥାଏ ଆମର ଯେତେବେଳେ ବି କିଛି ପନିପରିବା ନଥାଏ ତ ଆମେ ଅଳ୍ପ କିଛି ପନିପରିବା ବାହାରୁ କିଣିକି ଆଣିଥାଉ ନହେଲେ ଆଉ ସବୁ ଅଧିକାଂଶ ପନିପରିବା ଆମେ ଆମ ବାଡ଼ିରେ ଲଗାଇ ଖାଇଥାଉ